ଆମେ ଜାଣିଥାଉ ଗୋଟେ କୃଷକ ବହୁ କଷ୍ଟ କରିଥାଏ ତାହାର ଝାଳ ବୁହା ଧନକୁ ସେଇ କୃଷି ନିମନ୍ତେ ଲଗାଇ ଦେଇଥାଏ କେବଳ ଗୋଟେ ଜିଣିଷ ପାଇବା ପାଇଁ ସିଏ ହେଉଛି ତା ପାରିଶ୍ରମିକର ମୂଲ୍ୟ ଏବଂ ଦ୍ଵିଗୁଣିତ ଲାଭ ସେଥି ନିମନ୍ତେ ସେ ବହୁ ସମସ୍ୟାଗୁଡ଼ିକ ଆ ମଧ୍ୟ କଳେ ଗ୍ରହଣ କରିଥାଏ ଯେମିତିକି ସେ ଗ୍ରହଣ କରିଥାଏ ଏ ସ ଗ ଗୋଟିଏ କୃଷକ ବା ଗୋଟିଏ ଚାଷୀ ପ୍ରଥମ ସମସ୍ୟା ଗ୍ରହଣ କରିଥାଏ ସେ ହେଉଛି ଝଡ଼ ତୋଫାନ ଯେତେବେଳେ ସେ ହଜାର ହଜାର ବର୍ଷ ଧରି ଚାଷ କରିଥାଏ କିନ୍ତୁ ଝଡ଼ଟିଏ ଆସି ତାର ସବୁ ଚାଷକୁ କ୍ଷତି କରିଦିଏ ଏବଂ ଆଉ ଗୋଟେ ଅନ୍ୟତ୍ର ଆଉ ଗୋଟେ କ୍ଷତି ହେଉଛି ସମସ୍ୟା ଗୁଡ଼ିକ ହେଉଛି ସେଗୁଡ଼ିକ ହେଉଛି ଆର୍ଥିକ ପଇସା ବା ପଇସା ନିମନ୍ତେ ସେ ବହୁତ ଅର୍ଥ କ ନିମନ୍ତେ ସେ ବହୁତ ବି ମଧ୍ୟ ହଇରାଣ ହୋଇଥାଏ ଯେମିତି କି ସେ ଅର୍ଥ ନିମନ୍ତେ ଚାଷୀ ହତ୍ୟା ହୋଇଥାଏ ବ୍ୟାଙ୍କ୍ରୁ ଲୋନ୍ ଆଣିଲା ପରେ ଯଦି ଚାଷଟି ଖରାପ ହୋଇଥାଏ ସେ ନିଜର ଆତ୍ମବଳିଦାନ ଦେଇଥାଏ ସେଥି ନିମନ୍ତେ ବହୁ ପ୍ରକାର ସମସ୍ୟା ଭିତରେ ଥାଏ ଯେମିତି କି ବୃକ୍ଷରେ କୀଟ ଲାଗିଯିବା ବା ଔଷଧ ନିମନ୍ତେ ପଇସା ନଥିବା ବହୁ ପ୍ରକାର ମଧ୍ୟ ସମ୍ମୁଖୀନ ଜଣେ କୃଷି ହୋଇଥାଏ ସଠିକ୍ ଭାବେ ବର୍ଷା ନହେବା ସଠିକ୍ ଭାବରେ ପାଣିର ଯୋଜନା ନଥିବା ସେଥି ନିମନ୍ତେ ସିଏ ମଧ୍ୟ ବହୁ କଷ୍ଟ ପାଇଥାଏ ସେହିପରି ପାଣିପାଗରେ ବୋଧେ ପରିବର୍ତ୍ତନ ହେଲେ ଜଣେ ଚାଷୀ ମଧ୍ୟ ବହୁ ହଇରାଣ ହୋଇଥାଏ ଯେମିତି କି ପାଣିପାଗ ପରିବର୍ତ୍ତନ ନହେଲେ ପରିବର୍ତ୍ତନ ହେଲେ ହଠାତ୍ ଖରା ହୋଇ ହଉ ହଠାତ୍ ବର୍ଷା ହେଲେ କିମ୍ବା ହଠାତ୍ ବର୍ଷା ହେଉଥିବ କିନ୍ତୁ ହଠାତ୍ ବର୍ଷା ହେବନାହିଁ ତାହା ପରେ ଋତୁ ପରିବର୍ତ୍ତନ ଯୋଗୁଁ ଖରା ହୋଇଯିବ ଏବଂ ତା ଚାଷଟି ସେଇଠି ରହିଯିବ ଉଁ ହୁଁ ସେଥି ନିମନ୍ତେ ଆଉ ଗୋଟିଏ କଥା ଯେମିତି କି ମଣ୍ଡି ଯାହା କି ଆମେ ଜାଣିଛୁ ଆଜିକା ଯୁଗରେ ସମସ୍ତେ ଧାନକୁ ବିକ୍ରୟ ନିମନ୍ତେ ମଣ୍ଡିର ଆବଶ୍ୟକତା ରହିଛି ସେଇ ମଣ୍ଡିରେ ଗୋଟେ ଚାଷୀ ଯେତେବେଳେ ଗୋଟେ ଧାନଟି ନେଇ ମଣ୍ଡିରେ ନେଇ ଟାଇମ୍ ବାଇ ଟାଇମ୍ ପକାଇଥାଏ ସେଥି ନିମନ୍ତେ ମଧ୍ୟ ସଯତ୍ନ ହୋଇଥାଏ ଯେମିତି କି ଗୋଟିଏ ପାଣି ମଣ୍ଡିରେ ଧାନଟି ଚାଷୀ ପକାଇଲା ସମୟରେ ସେଥି ନିମନ୍ତେ କେମିତି ପାଲ ଘୋଡ଼ାଇବା ସେଥି ନିମ ବର୍ଷା ଯୋଗୁଁ ତାକୁ କେମିତି ରକ୍ଷା କରିବା ଆଉ ସଠିକ୍ ଭାବରେ ମଣ୍ଡିଟାକୁ କିପରି ଭାବେ ଧାନଟା ଦେବା ସେଥି ନିମନ୍ତେ ସେ ମଧ୍ୟ କ୍ରମରେ ଆଉ ଅନ୍ୟ କିଛି ପରିମାଣର କ୍ଷତି ମଧ୍ୟ ହୋଇଥାଏ ସେ ମଣ୍ଡିର ପଇସା ନିମନ୍ତେ ଯେହେତୁ ସେ ମଣ୍ଡିଟିକୁ ଦେଇ ନିଜର ଶସ୍ୟ ମଣ୍ଡିକୁ ଦେବା ସମୟ ପରେ ବି ପଇସା ପ୍ରାପ୍ୟ କରିପାରିନଥାଏ ସେଥି ନିମନ୍ତେ ବି ସିଏ ମଧ୍ୟ ବହୁ କ୍ଷତି ଗ୍ରହଣ କରିଥାଏ ଲୋଡ଼୍ ସେଟିଙ୍ଗ୍ ପାଇଁ ବି ମଧ୍ୟ ତାକୁ ବହୁତ ମାନେ ଯେତିକି ପରିମାଣରେ ସିଏ ଯେତିକି ପାଇବା ଦରକାର ତାକୁ ଶସ୍ୟରେ ସେତିକି ନ ମିଳିଲେ ସେଠି ବି କ୍ଷତି ହୋଇଥାଏ ଆଉ ମୁଁ ମୁଖ୍ୟତଃ ଗୋଟିଏ କୃଷକ ପାଇଁ ଅର୍ଥ ହେଉଛି ମହାନ ଯାହାକି ସେଇଥି ନିମନ୍ତେ ସେ ବ ଆଜି ଆଜି କାଲିକା କୃଷକ ବହୁ ଆତ୍ମବଳିଦାନ ଦେଉଛନ୍ତି ଯେମିତିକି ତାଙ୍କର ଗୋଟିଏ କୀଟନାଶକ ଦ୍ରବ୍ୟ ଅଶୀ ଟଙ୍କା ହୋଇଥିଲେ ତାଙ୍କର ରୋଜଗାର ଚାଳିଶ ଟଙ୍କା ହେଇଥିବ ସେଥି ନିମନ୍ତେ ସେ ଅର୍ଥ ଆଣିପାରିନଥାନ୍ତି ଜଣେ କୃଷକ ତାର ବର୍ଷ ସାରାର ଫସଲକୁ ରକ୍ଷା ନିମନ୍ତେ ଅର୍ଥ ନଥିଲେ ମେଡ଼ିସିନ୍ ପକାଇ ପାରେନା କିମ୍ବା କୀଟନାଶକ ଓାୖଷଧ ବୃକ୍ଷଟି ଉପରେ ପକାଇ ପାରେନା ଯାହା ଫଳରେ ତାର କୀଟନାଶକ ଔଷଧ ନଷ୍ଟ ହୋଇଯାଏ ତାର ବୃକ୍ଷଟି ନଷ୍ଟ ହୋଇଥାଏ କୀଟନାଶକ ଔଷଧ ନପାଇବା ପାଇଁ ସେଥି ନିମନ୍ତେ ବୋଧେ ସେ ବହୁତ ଋଣ କରିଥାଏ ଯାହା ଋଣ କି ସେ ସୁଝିଦେଲା ତ ସେଥିରେ ସେ ସୁ ସୁଫଳ ହୋଇଥାଏ ଯଦି ଋଣଟି ଋଣ ଉପରେ ଋଣ ହୋଇଯାଇଥାଏ ସେ ବାଧ୍ୟକୁ ଆତ୍ମହତ୍ୟା କରିଥାଏ ତେଣୁ ବୈଷୟିକ ସହାୟତା ଓ ପ୍ରଶିକ୍ଷଣ ବି ଗୋଟେ ନୂତନ ମାଧ୍ୟମ ଯେମିତି ଆଜିକା ଯୁଗରେ ଆମେ ଜାଣିଛୁ କି କୃଷକ ନିମନ୍ତେ ବହୁତ ପ୍ରକାରର ଟେକନୋଲଜି ଆସିଲାଣି ଯେମିତିକି ଆଗେ ଆମେ ହଳ ମାଧ୍ୟମରେ କରୁଥିଲେ ଏ ହଳ କାର୍ଯ୍ୟଟି ବଳଦମାନଙ୍କ ମାଧ୍ୟମରେ କରୁଥିଲେ କିନ୍ତୁ ବର୍ତ୍ତମାନ ଯୁଗରେ କମ୍ବାଇନ୍ ମେସିନ୍ ବା ତାର ହା ଧାନ କଟା ହୋଇଯାଉଛି ଏବଂ ପ୍ରାବାରଟଲ କିମ୍ବା ସଂ ଶଗଡ଼ କିମ୍ବା ଯୋଉଁ ଟ୍ରାକ୍ଟର୍ ମାଧ୍ୟମରେ ହଳଟି କରାଯାଇଛି ବୈଷୟିକ ପଦ୍ଧତି ଆଗେ ଆମେ ଶେଣାରେ ପାଣି ବୋହି ବୋହି ନେଉଥିଲେ ଏବେ ବର୍ତ୍ତମାନ ଯୁଗରେ ପାଣି ପାଇପ୍ ବା ଟୁଲୁପମ୍ପ୍ ଦ୍ଵାରା ପାଣିଟି ବୁହା ଯାଉଛି ଏବଂ ସେଥି ନିମନ୍ତେ ମଧ୍ୟ ସିଏ ଆଜିକାର ଦୁନିଆରେ